ରିଲାନ୍ସ କମ୍ପାନୀରେ ଯେଉଁମାନେ ଜବ୍ କରୁଛନ୍ତି ଟାଟା ବିରଲା କମ୍ପାନୀରେ ମୋତେ ଚାକିରୀ କରିବାରେ ସୁବିଧା ପାଉଛନ୍ତି ଅନ୍ୟାନ୍ୟ ଗ୍ରୁପ୍ରେ ବି ଚାକିରୀ କରିବାରେ ସୁବିଧା ପାଉଛନ୍ତି